ଖବର କାଗଜ ପଢ଼ିବା ଦ୍ଵାରା ଆମକୁ ବହୁତ ଉପକାର ମିଳେ ଖବର କାଗଜ ପଢ଼ିଲେ ସବୁ ରାଜ୍ୟର ବିଭିନ୍ନ ଖବର ଆମ ପାଖରେ ପହଞ୍ଚିଯାଏ ଆଉ ସଖାଳେ ଖବର କାଗଜ ପଢ଼ିଲେ ପ୍ରାୟ ଅଧଘଣ୍ଟେ ପଢ଼ିଲେ ମନରେ ଟିକେ ଭଲ ଲାଗେ ଦୈନିକ ରାଶିଫଳ ବି ଖବର କାଗଜରେ ଜାଣିପାରି ଥାଉ ଆଉ ଖବର କାଗଜରେ କେତେକ ଚାକିରୀ ବିଷୟରେ ବି ବାହାରି ଥାଏ ତାକୁ ବି ଆମେ ଜାଣିପାରି ଥାଉ ଆଉ ଖବର କାଗଜ ପଢ଼ିଲେ ଭଲ ବି ଲାଗେ ଆଉ ଅଧଘଣ୍ଟେ ଟାଇମ ପାସ ବି ହେଇଯାଏ ବୋରବି ଲାଗେ ନାହିଁ ଖବର କାଗଜ ଆମକୁ ବହୁତ ଉପକାର ଦିଏ ସବୁପ୍ରକାର ଖବର ସେଥିରେ ବାହାରେ ଆଉ ଭଲ ବି ଲାଗେ ସବୁ ପ୍ରକାର ଖେଳ ବିଷୟରେ ଦରଦାମ ବିଷୟରେ ସବୁ ପ୍ରକାର ନିୟୁଜରେ ବାହାରେ ଆମେ ପାଇ ପାରିଥାଉ ଖବର କାଗଜ ଆମକୁ ବହୁତ ପସନ୍ଦ ହୁଏ ଖବର କାଗଜ ବହୁତ ବିଭିନ୍ନ ପ୍ରକାର ଖବର କାଗଜ ଅଛି ସମ୍ବାଦ ସମାଜ ପ୍ରଗତି ହୁଁ ସମୟ ଆଉ ଏହିଭଳି କେତେକ ପ୍ରକାର ସମାଜ ପେପର ଥାଏ ଆଉ